ମୁଁ ସପିଂ କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଯାଇଥାଏ ଯେଉଁଟା ହେଉଛି କି ଭୁବନ ଭୁବନେଶ୍ୱରର ଏକ ନମ୍ବର ମାର୍କେଟ ଯେଉଁଠି ସବ୍ ସବୁ ପ୍ରକାରର ଜିନିଷ ମିଳିଥାଏ ଓ କମ ଦାମ୍ରେ ମିଳିଥାଏ ଯେପରି କି ତୁମେ କମ ଦାମ୍ରେ ସହଜରେ ଜିନିଷ କିଣିପାରିବ ଯାହାଫଳରେ ତୁମର ପଇସା ସହଜରେ ବଞ୍ଚିବ ଓ ତୁମେ ଭଲ ଜିନିଷ ପାଇପାରିବ ଯେଉଁଠି ସବୁ ପ୍ରକାରର ଜିନିଷ ଅଛି ଏହି ଯେପରି କି ଛତା ଘଣ୍ଟା ଟି ଭି ଏପରି ସବୁ ଜିନିଷ ଅଛି ତେଣୁ ସେଥିପାଇଁ ମୁଁ ଯାଉଛି ସେଠାକୁ ଓ ସେଠିକି ଗଲେ ସେମାନେ କଷ୍ଟମର୍ଙ୍କ ସହିତ ଗ୍ରାହକ ସହିତ ଭଲ ବ୍ୟବହାର କରିଥାନ୍ତି ଓ ଯାହା ଫଳରେ ତମେ ସହଜରେ ଜିନିଷ କିଣିପାରିବ ତାହା ସହିତ ତୁମର ଯୋଗାଯୋଗ ମଧ୍ୟ ଯୋଗାଯୋଗର ଦକ୍ଷତା ବଢ଼ିବ